ହ୍ୟାଲୋ ହଁ ମୁଇଁ ସୁବ୍ରତ କହୁଥିଲି ବୋଲେ ଇ ନୃସିଂନାଥ ପିକନିକ୍ରେ ଯିବାର ଅଛି ଟ୍ରିପ୍ରେ ଏ ଯୁଡ଼େ କ୍ୟାବ୍ ପ୍ରକାର ଥିଲା ଦା ଭଡ଼ା ଏ ଯିବାର୍ ଲାଗି ହେଲେ ଏନ୍ତା ଚାଲୁ ଯେନ୍ତା ଧର୍ବା ଗୁଟେ ଗାଡ଼ି ଆଉ ଛଅ ଲୋକ ଯେନ୍ତା ଯେ ହଉଥିବେ ଭଲ ସେ ହେନ୍ତା ଗୁଟେ ଗାଡ଼ି ହୁଁ କେତେ ଟଙ୍କା ଖଣି ପଡ଼୍ବା ଦା ଭଡ଼ା ଛୋଟ ଗାଡ଼ିର ଆଉ ବଡ଼ ଗାଡ଼ିର ଚାରି ଲୋକ ଆଉ ଛଅ ଲୋକ ଯେନ୍ତା ବସିକି ଫ୍ରିରେ ଯାଇ ପାରୁଥିବେ ହଁ ହେଲା ଠିକ୍ ଅଛି ଥଙ୍କ୍ ୟୁ